ଖୋର୍ଦ୍ଧା ଜିଲ୍ଲାରେ ଇତିହାସ କହିଲେ ବହୁ ପୁରାତନ ଆଗରୁ ରାଜା ମହାରାଜା ମଧ୍ୟ ଖୋର୍ଦ୍ଧା ଜିଲ୍ଲାରେ ରହୁଥିଲେ ଖୋର୍ଦ୍ଧା ଜିଲ୍ଲାରେ ଏକ କଳିଙ୍ଗ ଯୁଦ୍ଧ କକଳିଙ୍ଗର ଯୁଦ୍ଧ ଆମର ପୁରୀ ରାଜା କରିଥିଲେ ଖୋର୍ଦ୍ଧା ଜିଲ୍ଲାର ରାଜଧାନୀ ଭୁବନେଶ୍ୱର ସ୍ଥାନାନ୍ତରିତ ହୋଇଥାଏ ଭୁବନେଶ୍ୱରରେ ନୂଆ ନୂଆ ଜିନିଷ ସହିତ ମନ୍ଦିର ମାଳିନୀ ମନ୍ଦିର ପ୍ଲାନେଟୋରିୟମ ତା ସହିତ ବିମାନାଘାଟି ମଧ୍ୟ ରହିଅଛି ଖୋର୍ଦ୍ଧା ଜିଲ୍ଲାରେ ପାଇକ ଯୁଦ୍ଧ ପାଇକମାନେ ଆମର ଯେମିତି ରାଜାଙ୍କର ସୈନ୍ୟମାନେ ଥାନ୍ତି ସେମିତି ପାଇକମାନେ ମଧ୍ୟ ଆମ ଖୋର୍ଦ୍ଧା ଜିଲ୍ଲାରେ ରହୁଥିଲେ ଖୋର୍ଦ୍ଧା ଜିଲ୍ଲାକୁ ଗଡ଼ ଗଡ଼ ବୋଲି କୁହାଯାଏ ଯାହା ଆମର ବରୁଣେଇ ପାହାଡ଼ରେ ଗଡ଼ ମହୋତ୍ସବ ହୋଇଥାଏ ଗଡ଼ ମାନେ ପୁରାତନ ଯୁଗର ଇତିହାସକୁ ମନେ ପକାଇବା ପାଇଁ ଆମେ ବରୁଣେଇରେ ଗଡ଼ ମହୋତ୍ସବ ପାଳନ କରିଥାଉ ଯାହା ଆମର ଆଗର ପ୍ରାଚୀନ ସମୟରୁ ଏବେର ପ୍ରାଚୀନ ସମୟ ଦେଖିଲେ ଆମର ସବୁ କାର୍ଯ୍ୟରେ ନୂଆ ନୂଆ ଆଧ୍ୟାତ୍ମିକ ଜିନିଷ ମଧ୍ୟ ବିକାଶିତ ହୋଇଛି ଯେପରି କି ପରିବହନ ବାଣିଜ୍ୟ ବିଭାଗ ରାପରିବହନ ବିଭାଗ ତା ସହିତ ବିଜନେସ୍ ରେ ମଧ୍ୟ ଅନେକ ପ୍ରକାରର ଦେଖା ଗଲାଣି ଯେଉଁଥିରେ ରାଜଧାନୀ ଭୁବନେଶ୍ୱର ସେମିତି ଆମର ଯେମିତି ଲିଙ୍ଗରାଜ ମନ୍ଦିର ଧଉଳି ସ୍ତୁପ ଖଣ୍ଡଗିରି ଉଦୟଗିରି ବିଭିନ୍ନ ପ୍ରକାରର ମଧ୍ୟ ମନ୍ଦିର ଶୋଭା ପାଉଅଛି ଏହା ଆମ ଖୋର୍ଦ୍ଧା ଜିଲ୍ଲାରେ ଯାଉଅଛି ଯାହା ଆମର ବରୁଣେଇରେ ଆମର ଯେମିତି ମା ମା'ଙ୍କ ମା ଅଛନ୍ତି ତାଙ୍କର ଗୋଟିଏ ପାହାଡ଼ ଅଛି ପାହାଡ଼ ଉପରେ ମଧ୍ୟ ଯେମିତି ସୀତାକୁଣ୍ଡ ଥାଏ ଯେମିତି ରାମ ଲକ୍ଷ୍ମଣ ସୀତା ମଧ୍ୟ ସେହିଠାକୁ ଆସିଥିଲେ ବୋଲି ଶୁଣାଯାଇଥାଏ ଆମର ମଧ୍ୟ ଆହୁରି କେତେ ଗୁଡ଼ିଏ ଇତିହାସ ଅଛି ଖୋର୍ଦ୍ଧା ଜିଲ୍ଲାକୁ ନେଇ ଯାହା ଯାହା ଆମର ଆଗକାଳ ଲୋକମାନେ ଆହୁରି ଅଧିକ ଭାବରେ ଜାଣିଛନ୍ତି ଯାହା ଆମର ଆଧୁନିକ ବିକାଶକୁ ବିକାଶ ଉପରେ ତାହାକୁ ମାନେ ଆଜି କାଲିର ଲୋକମାନେ ସେଗୁଡ଼ିକୁ ମନେ ପକାଉଛନ୍ତି ଯାହାକୁ ଆମେ ପାଇକ ଖେଳ ପାଇକ ମାଧ୍ୟମରେ ଯାହାକୁ ଆମେ ପାଇକ ଯୁଦ୍ଧ କହିଥାଉ ପୁରାତନ କାଳରେ ଯେମିତି ବାଡ଼ିରେ ଖେଳନ୍ତି ସେ ସବୁକୁ ନେଇକି ଆମର ଆଜିର ଦୁନିଆରେ ବିକଶିତ ହେଉଅଛି